ଆମ ଓଡ଼ିଶାରେ ପର୍ଯ୍ୟଟନସ୍ଥଳୀ ହେଲା ଭିତରକନିକା ଭିତରକନିକା ବାହାରୁ ଯୋଉ ଋଷିୟ ଲୋକ ପର୍ଯ୍ୟଟକମାନେ ଆସିଥିଲେ ବାହାର ଲୋକ ସେ ଆସିଥିଲେ ବୁଲିବା ପାଇଁ ବୁଲିକି ଯାଇ ରାୟଗଡ଼ା ହୋଟେଲ୍ରେ ରହିଥିଲେ ରାୟଗଡ଼ା ହୋଟେଲ୍ରେ ଯୋଉ ଖାଦ୍ୟ ପରିବେଷଣ କରିଥିଲେ ସେମାନେ ଯୋଉ ବିରିୟାନୀ ହେଲା ଯେକୌଣସି ଖାଦ୍ୟ ଆୟୋଜନ ସେ ଖାଦ୍ୟ ଭଲ ନଥିଲା ସେ ଖାଦ୍ୟ ଖାଇବା ପରେ ପର୍ଯ୍ୟଟକ ମାନେ ବାହାରୁ ଯୋଉ ଆସିଥିବା ପର୍ଯ୍ୟଟକ ମାନେ ଖାଇକି ଅସୁସ୍ଥ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା ସେଥିପାଇଁ ସେ ହୋଟେଲ୍କୁ ସବୁଦିନ ପାଇଁ ସିଜ୍ କରାଗଲା